ଆଜ୍ଞା ନମସ୍କାର ମୁଁ ଚିନ୍ମୟୀ ଯାନ୍ କହୁଥିଲି ଆମ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଗୋଟେ ଛୋଟ ଗାଁ ପଣ୍ଡିକଟର ଓଡ଼ିଶାରେ ବହୁତ ବହୁତ ଜାଗାରେ ସ୍ୱତନ୍ତ୍ର ସପିଂ ମଲ୍ ରହିଛି ଯେଉଁଠିକି ଲୋକେ ଯାଇ ଜିନିଷପତ୍ର କିଣା ବିକା ସବୁ କରି କରିପାରିଥାନ୍ତି ଆଉ ଏମିତି ଏକ ଗୋଟେ ଛୋଟ ଜିଲ୍ଲା ଯେଉଁଠି ନବରଙ୍ଗପୁର ଏମିତିରେ ମଧ୍ୟ ଏଇଠି ଛୋଟ ଛୋଟ ସପିଂ ମଲ୍ଟା ଅଛି ଯେମିତିକି ଏମ୍ ବଜାର ଏଟୁ ଯେଟ୍ ବାଜାର ଇତ୍ୟାଦି ଇତ୍ୟାଦି ଇଏ ଛୋଟ ହେଇଥିଲେ ମଧ୍ୟ ଭଲ ଭଲ ପ୍ରଡ଼କ୍ଟ ହିଁ ମିଳିଥାଏ